ହଁ ଆଜ୍ଞା ଇଲେକ୍ସନ୍ ହେଲାବେଳକୁ ତ ଠିକ୍ ଠାକ୍ ହୁଏ କିନ୍ତୁ ଯେତେବେଳେ ଦେଖାଯାଏ କାହାକୁ ଭୋଟ ଦବ କ'ଣ କରିବ ତିନି ଚାରି ପାର୍ଟି ଥାଏ ପାଞ୍ଚ ପାର୍ଟି ଥାଏ ସେତେବେଳେ ଏ ପାର୍ଟି ସେ ସେ ପାର୍ଟି ଏଇ ଲୋକକୁ ଜନସାଧାରଣଙ୍କୁ ପଇସା ବଣ୍ଟା ବଣ୍ଟି କରେ ସେତେବେଳେ ଏ ପଇସା ଖାଏ ସେ ପଇସା ଖାଏ ଖାଇକିରି ଆଙ୍କ ଙ୍କ ମଧ୍ୟ ଗଣ୍ଡଗୋଳ ଲାଗେ ଆଇ ପଇସା ଦିଆ ନେବା ଠୁ ସବୁ ଗଣ୍ଡଗୋଳ ହୁଏ ଯଦି ଏଇସବୁ ଧାନ୍ଦା ନ ହେଇଥାନ୍ତା ହେଲେ କିଛି ଏସବୁ ଗଣ୍ଡଗୋଳ ମାରପିଟା ହେଇନଥାନ୍ତା ଶାନ୍ତି ଶୃଙ୍ଖଳାରେ ଭୋଟ ହେଇଥାନ୍ତା ମୁଁ ମୁଁ ମୋର ଅଭିଜ୍ଞତାରେ ମୁଁ କହିବି ଏସବୁ ଜିନିଷ ରୋକିପାରିଲେ ଏସବୁ ମାଡ଼ଗୋଳ ହେଇନଥାନ୍ତା ଆଉ ଗଣ୍ଡଗୋଳ ମାଡ଼ଗୋଳ ହେଇନଥାନ୍ତା ଆଉ ସମସ୍ତେ ସାଧାରଣ ଭାବେ ବଡ଼ ଦେଇ ପାରନ୍ତା ସମସ୍ତଙ୍କୁ ଏସବୁ ଚଏନ କରିପାରିଥାନ୍ତା ଏବଂ ହେଇଥାନ୍ତା ଆପଣମାନେ ଏସବୁକୁ ଧ୍ୟାନ ଦେଇ କେମିତି ଏଇ ଭୋଟ ଇଲେକ୍ସନ୍ ହବ କଲେ ଆମେ ସମସ୍ତେ ଚିିରପକୃତ ହବୁ